ଆପଣଙ୍କ ଫଟୋଗ୍ରାଫିରେ ଆନୁଷ୍ଠାନିକ ତାଲିମ ଅଛି କି ଏବଂ ଜଣେ ଭଲ ଫଟୋଗ୍ରାଫି ହେବା ପାଇଁ ଆପଣଙ୍କ କିପରି ନିଜର ଦକ୍ଷତାର ଉନ୍ନତି ଆଣିପାରିବେ ଆପଣଙ୍କ ପ୍ରେରଣା କିଏ ମୋ ପାଖର ଫଟୋଗ୍ରାଫି ଅନୁଷ୍ଠାନ ତାଲିମ୍ ଅଛି ନାହିଁ ଆଉ ମୁଇଁ ଭଲ ଫୋଟ ନିଜ ଦକ୍ଷତା ଆଉ ଉନ୍ନତି କେନ୍ତାକେ ଆଣମି ହେଟା ମୋର ଫଟୋଗ୍ରାଫିରେ ଜଣା ପଡ଼ିଯାଉଛି ଯେ ସେଥିରେ ମୁଁ କିପରି ଫଟୋ ଖିଚୁଛି କେନ୍ତା ଟାଇପ୍ ଖିଚୁଛି ମୁଁ ମୁଖ୍ୟତଃ ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ଖିଚିଥାଏ ତ ସେଥିରେ କେଉଁଟିି ଭୁଲ ଅଛି କେମିତି କାଣା ଅଛି ସେଟା ଆ ଜଣେ ଅନ୍ୟ ଅନ୍ୟ କିଏ ଏ ଦେଖିଲେ ସେ କହିପାରିବ କି ଏଇ ଫଟୋ ଭଲ୍ ଦିଶୁଛି କି ନାହିଁ ସେଟା ସେଥିରୁ ଆମେ ଜାଣିପାରମା କି ଆମ ନିଜ ଦକ୍ଷତା ଆ କେତେ ଆସିବେ ଏଇ ଯେ ଏ ନିଜର ଦକ୍ଷତା ସେପରି ଆମେ ଉନ୍ନତି କରିପାରିବା ଯେପରି ସେ ସେ ଫଟୋକୁ ଯିଏ ଦେଖିଲା ସେ କହିପାରବା ଆ ଏଇଥିରେ ଇଟା ଗୁଟା ମିଷ୍ଟେକ୍ ଅଛି ଏଇଟା ଗୋଟେ ଭୁଲ ଅଛି ସେଥିରୁ ଆମେ ଜାଣିପାରିବା ଯେ ଆମେ ଆମର ଏହି ଫଟୋଗ୍ରାଫିର ଭୁଲ ଅଛି ବୋଲେ ସେଥିରୁ ଆମେ ଆହୁରି ଭଲ ଖିଚିବା ପାଇଁ ଚେଷ୍ଟା କରିବା ସେଥିରୁ ନିଜର ଆମେ ନିଜର ଦକ୍ଷତା ଆହୁରି ଅଧିକ କରିବାକୁ ଚେଷ୍ଟା କରିବା ଆଉ ନିଜର ଏହି ଉନ୍ନତିରେ ଆମେ ଆହୁରି ଜଣେ ଭଲ ଫଟୋଗ୍ରାଫର ହେବା ପାଇଁ ମୁଁ ଏପରି ଚେଷ୍ଟା କରୁଛି ଆଉ ମୋ ପ୍ରେରଣା କହିଲେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଯାହାଦ୍ୱାରା ଏଇ ଭଲ ଫଟୋ ମିଲୁଛି ଆଉ ନିଜର ଫଟୋଗ୍ରାଫିରେ ମୁଁ ଏତେ ବିଶ୍ୱାସ କରେ କି ଏପରି ଭଲ ଫଟୋ ଖିଚୁଥିଲେ ଭଲ ମୋତେ ଭଲ ଫଟୋଗ୍ରାଫିର ତାଲିମ ମଧ୍ୟ ମିଲିପାରବ ଏହା ଏହା ମଧ୍ୟ ପ୍ରେରଣା ଦିଏ କି ଏହି ସୌନ୍ଦର୍ଯ୍ୟ ଯେପରି ଅଧିକ ସମୟ ତ ଯେପରି ରହିପାରବ ଓ ଏହି ଫଟୋ ଫଟୋଗ୍ରାଫିରୁ ସେହିଦିନର ଏକ ଭଲ ସ୍ୱପ୍ନ ମଧ୍ୟ ଭଲ ଲାଗିଥାଏ ଆଉ ସେପରି ଗୋଟିଏ ଫଟୋକୁ ଦେଖିଲେ ସେଇ ଫଟୋର ସମସ୍ତ ଭଲ କଥା ମଧ୍ୟ ଭଲ କଥା ମଧ୍ୟ ଭାବି ଟିକେ ମନକୁ ଭଲ ବି ଲାଗିଥାଏ